ଆଗକାଳରେ କୌଣସି ରୋଗ ଦେଖା ଦେଉନଥିଲା କିନ୍ତୁ ବର୍ତ୍ତମାନ ସମସ୍ତ ଘରେ ଘରେ ବିଭିନ୍ନ ପ୍ରକାରର ରୋଗ ଦେଖା ଦେଲାଣି ଯେମିତିକି ମଧୁମେୟ ରକ୍ତହୀନତା ରକ୍ତଚାପ ଇତ୍ୟାଦି ସେହି ରୋଗ ସେହି ରୋଗରୁ ରକ୍ଷା ପାଇବା ପାଇଁ ଆମେ ଆମେ ଯୋଗ କରିବା ଜରୁରୀ ଅଟେ ଯେପରିକି ଯେପରିକି ଖଣ୍ଡେ ଲେଖାଏଁ ସ୍ଥିର ମନରେ ରହିବା ସକାଳୁ ସନ୍ଧ୍ୟାରେ ଗିଲାସେ ଲେଖା ପାଣି ପିଇବା ଏମିତିକି ଡାଏଟ ମଧ୍ୟ କରିବାକୁ ପଡ଼ିଥାଏ ଏମିତିକି ତୈଳ ଜାତୀୟ ଖାଦ୍ୟକୁ କମେଇବା ମସଲା ଜାତୀୟ ଖାଦ୍ୟକୁ ଆଦୋୖ ଖାଇବା ନାହିଁ ସବୁବେଳେ ସନ୍ତୁଳା ଜାତୀୟ ଖାଦ୍ୟ ଖାଇବା ତାଜା ଖାଦ୍ୟ ଖାଇବା ଆଉ ସକାଳୁ ସନ୍ଧ୍ୟାରେ ମର୍ଣିଙ୍ଗ ୱାଲ୍କ୍ ମଧ୍ୟ କରିବାକୁ ପଡ଼ିଥାଏ ସକାଳୁ ଘଣ୍ଟେ କିମ୍ବା ଦୁଇ ଘଣ୍ଟା ମର୍ଣିଙ୍ଗ ୱାଲ୍କ୍ କଲେ ଆ ମଧ୍ୟ ସବୁବେଳେ ସୁସ୍ଥ ରହିବ ନିୟମିତ ଡାକ୍ତରଙ୍କ ଚେକଅପ୍ ମଧ୍ୟ କରିବାକୁ ପଡ଼ିଥାଏ ଏହିସବୁ ଏହିସବୁ ଏହିସବୁ କାର୍ଯ୍ୟ କଲେ ହିଁ ଆମ ଆମ ଶରୀର ସବୁବେଳେ ସୁସ୍ଥ ଓ ସବଳ ରହି ଆମେ ରହିପାରିବା